ମୁଁ ସାଗରିକା ଜେନା ରାଜନଗରରେ ମୋର ଘର ନୟାଗଡ଼ ଜିଲ୍ଲାରେ ରଣପୁର ଅଞ୍ଚଳରେ ବାସ କରେ ମୋର ଶିକ୍ଷାଗତ ଯୋଗ୍ୟତା ପି ଜି ହିଷ୍ଟ୍ରୀ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିର ରାଜରଣପୁରରେ ଏବଂ ଏକ ପ୍ରାଇଭେଟ୍ ସ୍କୁଲ୍ରେ ବିଦ୍ୟାଦାନ କରିଥାଏ ସେଠାରେ ଶିଶୁମାନଙ୍କ ସହିତ ମୋର ବହୁତ ଭଲ ସମ୍ପର୍କ ଥାଏ ଓ ସେଠାରେ ମୁଁ ଇଙ୍ଗଲିସ୍ ବିଷୟରେ ଶିକ୍ଷାଦାନ କରିଥାଏ ତା' ଛଡ଼ା ମୁଁ ମୋର ଅନେକ ସମାଜହିତକାରି କଲ୍ୟାଣ ତଥା ଲୋକମାନଙ୍କୁ ବିଭିନ୍ନ କାର୍ଯ୍ୟରେ ସାହାଯ୍ୟ କରିବା ଯେଉଁଭଳି ରାସ୍ତାରେ ଯାଉଥିବା ସମୟରେ କୌଣସି ବୃଦ୍ଧଙ୍କୁ ସାହାଯ୍ୟ କରିବା ବା କୌଣସି ଏ ମେଡ଼ିକାଲରେ କୌଣସି ରୋଗୀଙ୍କୁ ସାହାଯ୍ୟ କରିବା ଇତ୍ୟାଦି କାର୍ଯ୍ୟ ମଧ୍ୟ ମୁଁ କରିଥାଏ ଯେଉଁଥିପାଇଁ ସବୁବେଳେ ମୋତେ ଖୁସି ଓ ଆନନ୍ଦ ମିଳିଥାଏ ମୁଁ ଗ୍ରାମରେ ଅନେକ ହିତଉପକାରୀ କାର୍ଯ୍ୟ ମଧ୍ୟ କରିଥାଏ ଲୋକମାନଙ୍କୁ ବହୁତ ସାହାଯ୍ୟ ସହଯୋଗ କରିବା ସହିତ ସେମାନଙ୍କର ଉନ୍ନତି ଚେଷ୍ଟିତ ଥାଏ